ଆମ ସ୍କୁଲ୍ରେ କମ୍ ସେ କମ୍ ଶହେ ସତୁରି ପିଲା ପାଠ ପଢ଼ନ୍ତି ଶହେ ସତୁରି ପିଲାଙ୍କ ମଧ୍ୟରେ ବିଭିନ୍ନ ଇଏରେ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଇଞ୍ଜିନିୟରିଂ ଗଣିତ ଇଏ ସବୁ ମାନେ ପଢ଼ୁଛନ୍ତି ତା ମଧ୍ୟରୁ କିଛି ପିଲା ଭଲ ବିଜ୍ଞାନ ପାଇଁ ଯେଉଁମାନଙ୍କର ମନବୃତ୍ତି ଅଛି କି ଆଗ୍ରହ ଅଛି ସେମାନେ ବିଜ୍ଞାନ ଉପରେ ଗଲେ ଅବଶ୍ୟ ସେମାନେ ସେ ଡିପାର୍ଟରେ ସେମାନେ ଆଗେଇ ଯିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କର ଅଭିଭାବକ ମଧ୍ୟ ସେମାନଙ୍କୁ ଆଗେଇ ନବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ବି କରିଚାଲିଛନ୍ତି ପ୍ରଯୁକ୍ତି ବିଦ୍ୟା ଯେମିତି ତା ମଧ୍ୟରେ ବି କିଛି ପିଲା ଅଛନ୍ତି ସେମାନେ ବି ଭଲ ସେଇଭଳି ଭାବରେ ଆଗେଇ ଯିବା ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କର ଅଭିଭାବକ ବି ସେମାନଙ୍କୁ ବହୁତ ଇଏ କରୁଛନ୍ତି ସାହାଯ୍ୟ କରୁଛନ୍ତି ବି ତାଙ୍କୁ ସେମାନଙ୍କୁ ସବୁ ସମୟରେ ମାନେ ନଜର ଉପରେ ରଖିକିରି ଆଗେଇ ନବା ପାଇଁ ସେମାନଙ୍କୁ ସବୁବେଳ ପାଇଁ ଇଏ କରୁଛନ୍ତି ଆଗେଇ ନବା ପାଇଁ ଶିକ୍ଷାଗତ ସ୍କୁଲ୍କୁ ଟିଉସନ୍ କରିବାକୁ ବି ପଠଉଛନ୍ତି ଏବଂ ଅନ୍ୟାନ୍ୟ ବିଷୟରେ ବି ସେମାନେ ସବୁ ସମୟରେ ସନ୍ଧ୍ୟାବେଳେ ବି ଟିଉସନ୍ କରଉଛନ୍ତି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଯେମିତି ସେଇଭଳି ଇଞ୍ଜିନିୟରିଂ ଯେଉଁ ପିଲାଙ୍କର ମନବୃତ୍ତି ଅଛି ଇଞ୍ଜିନିୟରିଂ ପଡ଼ିବା ପାଇଁ ସେମାନଙ୍କୁ ସେଇ ଇଞ୍ଜିନିୟରିଂ ବିଷୟରେ ତାଙ୍କର ଅଲଗା ମାଷ୍ଟର ଆଣି ସେମାନେ ଘରେ ଟିଉସନ୍ କରାଇ ସେମାନଙ୍କୁ ଆଗକୁ ନବା ପାଇଁ ବହୁତ ଚେଷ୍ଟା ବି କରୁଛନ୍ତି ଆଉ ସେମାନଙ୍କ ଲାଗି ବହୁତ ବି ପଇସା ପତ୍ର ଖର୍ଚ୍ଚ କରି ପିଲାମାନଙ୍କୁ କିଭଳି ସ୍ଵାଭିମାନ କରିକିରି ଆଗକୁ ନବା ନେବେ ବୋଲି ସେମାନେ ଚେଷ୍ଟା ବି କରୁଛନ୍ତି ଗଣିତ ଗଣିତରେ ବି ବହୁତ ପିଲାଙ୍କର ମନ ଅଛି କି ବହୁତ ଗଣିତରେ ବି ବହୁତ ପିଲା ପାଠ ପଢ଼ୁଛନ୍ତି ସେମାନେ କେମିତି ସେ ବିଷୟରେ ଆଗେଇ ଯିବେ ସେଇଭଳି ଭାବରେ ସେମାନେ ମାଷ୍ଟର୍ ଆଣି ସନ୍ଧ୍ୟା ସମୟରେ ବି ତୁମେ ସ୍କୁଲ୍ରେ ପଢ଼ିବା ପରେ ବି ସନ୍ଧ୍ୟା ସମୟରେ ଟିଉସନ୍ ହେଇ ଆଗକୁ ବଢ଼ିବା ପାଇଁ ଚେଷ୍ଟା ବି କରୁଛନ୍ତି ଅଭିଭାବକମାନେ ସେଇ ଦୃଷ୍ଟିରୁ ସେମାନଙ୍କୁ ବହୁତ ସାହାଯ୍ୟ କରି ସେମାନଙ୍କୁ ପଢ଼ାଇବା ପାଇଁ ମନବୃତ୍ତି କରିଛନ୍ତି କରୁଛନ୍ତି ତେଣୁ ସେମାନଙ୍କର ମନବୃତ୍ତିକି ଆଗେଇ ନବା ପାଇଁ ଆମର ଅଭିଭାବକମାନେ ବହୁତ ଚେଷ୍ଟା କରୁଛନ୍ତି ଓ ତାଙ୍କ ପାଇଁ ବହୁତ ବି ପଇସା ପତ୍ର ଖର୍ଚ୍ଚ କରି କେମିତି ମୋ ପିଲା ଭଲ ପଢ଼ିବ ବରଂ ଆଗକୁ ବି ଆଗେଇ ଯିବେ ଏଇଭଳି ଦୃଷ୍ଟିରୁ ସେମାନେ ସମସ୍ତେ ସନ୍ଧ୍ୟା ସମୟରେ ପାଠ ପଢ଼ି ଆସି ପରେ ସନ୍ଧ୍ୟା ସମୟରେ ବି ଟିଉସନ୍ ହେଉଛନ୍ତି କି ଅନ୍ୟାନ୍ୟ ବିଷୟ ସବୁ ବି ପଢ଼ାପଢ଼ି କରୁଛନ୍ତି ଯିଏ ଯେଉଁ ଡିପାର୍ଟରେ ପଢ଼ୁଛନ୍ତି ସେମାନେ ସେଇ ସବୁ ଡିପାର୍ଟକୁ ଆଗକୁ ନେଇକିରି ଚାଲିଛନ୍ତି